ଆମର ଗୋଟେ ଘର କରିଛୁ ସେଠିକି ଲଗାଇକି ଗୋଟେ ବଗିଚା କରିଛୁ ସେ ବଗିଚାଟା ବଡ଼ ବଗିଚାଟା ଅଛି ସେଠାରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଇଛି ସୋ ଗଛ ଲଗାଇଛି ତ ଫଳ ଗଛ ଲଗାଇଛି ଆମ୍ବ ସେଓ କୁ କମଳା ତ ପିଜୁଳି ଏମିତି ଗଛ ଫଳ ଗଛ ଲଗାଇଛି ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗାଇଛି ମନ୍ଦାର ଟଗର ଆଉ ଗେଣ୍ଡୁ ତ ଏମିତି କେତେ ବିଭିନ୍ନ ପ୍ରକାର ଫୁଲଗଛ ଲଗାଇଛି ସେଠାରେ ମୁଁ ତା'ର ଇଏ ଯତ୍ନ ନେଉଛି ଫୁଲ ଗଛଟାର ଆସୁଛି ବିଭିନ୍ନ ପ୍ରକାର ଇଏରେ ବର୍ଷେ ଦୁଇ ବର୍ଷ ତିନି ବର୍ଷ ହେଇଗଲାଣି ତ ସେଠାରେ କାମ କରିବାରେ ତ ସେ ଗଛରେ ସାର ଆଉ ଦେଉଛୁ ମାଟି ଦେଉଛୁ ତ କୀଟନାଶ ଔଷଧ ପକାଉଛୁ ଖତ ପକାଉଛୁ ବିଭିନ୍ନ ପ୍ରକାର ଯେ କୌଣସି ମାନେ ଗଛକୁ ଇଏ ହେବା ପୂର୍ବରୁ ତା'ର ଔଷଧଟା ପକାଇବା ପାଇଁ ଇଏ କରିଛୁ ଦୁଇ ତିନି ବର୍ଷ ହେଇଗଲାଣି ଯେହେତୁ ଘର କଲୁଣି ରହିଲୁଣି ତାର ବଗିଚାର ଯତ୍ନ ନେଉଛି ଘର ବଗିଚାଟା ଥିଲେ ଭଲଲାଗେ ତ ବୁଲିବାକୁ ବି ଭଲଲାଗୁଛି ବଗିଚାଟାରେ ତା ସନ୍ଧ୍ୟାବେଳେ ଆସିକି ଟାଇମ୍ ବାହାର କରିକି ସେ ବଗିଚାରେ ବୁଲୁ ବଗିଚାର କାମଗୁଡ଼ା ବି କରୁ ବଗିଚା କାମଟା କେଉଁଠି କ'ଣ ଗଛଟେ ଉଠିଲା ତାକୁ କେମିତି ଯତ୍ନ ରଖିବୁ ତ ସେ ବ୍ୟବସ୍ଥା କରୁ ବଗିଚାରେ କାମ କରିବାକୁ ମୋତେ ଭଲଲାଗେ କହୁଛି ଘର କାମ ସହିତ ବଗିଚା କାମ କରିତେ ବି ଭଲ ଲାଗୁଛି